ଭାରତରେ ସରକାରୀ ଭାଷା ଭାବେ ହିନ୍ଦୀ ଓ ଇଂରାଜୀକୁ ବ୍ୟବହାର କରା ଯାଇଥାଏ ଏବଂ ବିଭିନ୍ନ ରାଜ୍ୟ ସରକାର ଗୁଡ଼ିକ ନିଜ ଅଞ୍ଚଳର ଭାଷାକୁ ପ୍ରାଧାନ୍ୟ ଦେଇ ବ୍ୟବହାର କରିଥାନ୍ତି ଭାରତରେ ଅନେକ ଗୁଡ଼ିଏ ଭାଷା ରହିଛି ପ୍ରତିଟି ଭାଷାରେ ନିଜ ନିଜ ପ୍ରତ୍ୟକଟି ରାଜ୍ୟରେ ନିଜ ନିଜର ଭାଷା ରହିଛି ଯେପରିକି ଓଡ଼ିଆ ହିନ୍ଦୀ ବଙ୍ଗଳା ତେଲଗୁ ତାଲିମ ତାମିଲି ମରାଠି ଇତ୍ୟାଦି ଏହିସବୁ ଲୋକମନେ ନିଜ ନିଜ ଭାଷା ସହିତ ଅସହ ଜଣେ ଅନ୍ୟ ଜଣଙ୍କ ଭାଷାକୁ ମଧ୍ୟ ସମ୍ମାନ ଦେଇଥାନ୍ତି ଓ ପରସ୍ପରର କଳା ଓ ସଂସ୍କୃତିକୁ ଭଲ ପାଆନ୍ତି